ମୁଁ ସବୁବେଳେ ଗାଁରେ ରହିବାକୁ ପସନ୍ଦ କରେ କାରଣ ସହରରେ ରହିଲେ ଆମେ ଠିକ୍ସେ ଯେମିତି ଗାଁରେ ରହିଲେ ଆମେ ଅଳ୍ପ ବହୁତେ ଚଳିଯିବା କିନ୍ତୁ ସହରରେ ରହିଲେ କୌଣସି ଜିନିଷ ନକିଣିଲେ ପଇସା ଖର୍ଚ୍ଚ ନକଲେ ଆମେ ଚଳିପାରିବା ନାହିଁ ଯେମିତି ଗାଁରେ ଯଦି ଶାଗ ଭାତ ହେଲା ଆମେ ଖାଇକି ରହିପାରିବା ଆଉ ଗାଁରେ କ'ଣ ସେଠି ଶାଗ ମିଳିବ ନାହିଁ କି କେଉଁ ବାଡ଼ି ବଗିଚା ନାହିଁ କି ଆଉ କୌଣସି ଫୁଲ ଫଳ ମିଳିବାର ନାହିଁ ସେଠୁ ଆମେ ଚଳିବା ବଡ଼ କଷ୍ଟ ଆମ ବାଡ଼ିରେ ଏଇନା ଗାଁ ଗହଳିରେ ରହିଲେ ବାଡ଼ିରେ ଗଛ ଫଳ ଜିନିଷ ଲଗାଇଲେ ସେଥିରୁ ଆମେ ତୋଳିକି ଆଣିକି ଆମ ପରିବାର ବି ଚଳିପାରିବ ସେଥିପାଇଁ ମୋତେ ସହର ଅପେକ୍ଷା ଗାଁ ଭଲ ଲାଗେ